ହ୍ୟାଲୋ ମୋ ଟ୍ରେନରେ ଅଛି ହଁ ଗାଡ଼ିଟା ବୁକ୍ କରିଥିଲି ସାର୍ ଟିକେ ଧରି ଭାରି ଆସନ୍ତୁ ମୁଁ ଦୁଇଟା ବେଳେ ପହଞ୍ଚୁଛି ହଁ ହଁ

ହଁ ଭାଇଟା ଘରେ ନେଇକି ଛାଡ଼ିଦେଲେ ଭଲରେ ଛାଡ଼ିଦେଲେ କିଛି ଚୋରି କି କିଛି କୌଣସି ରିକ୍ସ ନାହିଁ ଆପଣ କେମିତି ଭଲରେ ପହଞ୍ଚିଲେ ହଁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ବହୁତ ଭଲରେ ପହଞ୍ଚାଇଲେ ଅଶେଷ ଅଶେଷ ଧନ୍ୟବାଦ ଆପଣଙ୍କୁ ଆପଣ ଭଲସେ ପହଞ୍ଚିଲେ ଏତେ ରାତିରେ ଆମକୁ ବହୁତ ବହୁତ ସାହାଯ୍ୟ କରୁ ଥିବାରୁ ଧନ୍ୟବାଦ ଆପଣ ବହୁତ ବହୁତ ସାହାଯ୍ୟ କରିଛନ୍ତି ମୋତେ କାହିଁକି ନା ରାତିରେ ବହୁତ ଅସୁବିଧା ହେଇଥାନ୍ତା ଡ୍ରାଇଭର ଭାଇ ଆପଣ ଘରେ ପହଞ୍ଚିଲେଣି ହଁ ହଁ ହଉ ହଉ ଖାଇସାର୍ଲେ ନା ନାଇଁ ହ ହଉ ଘରେ ଭଲ ଅଛନ୍ତି ହଉ ହଉ ବହୁତ ସାହାଯ୍ୟ କରୁଥିବାରୁ ଧନ୍ୟବାଦ ଆପଣଙ୍କୁ କାହିଁକିନା ଆଜିକାଲି ବହୁତ ଜାଗାରେ ଅସୁବିଧାର ସମ୍ମୁଖୀନ ହଉଛି ମୋତେ ବହୁତ ସାହାଯ୍ୟ କରୁଥିବାରୁ ବହୁତ ଅଶେଷ ଅଶେଷ ଧନ୍ୟବାଦ ଏବଂ ମୁଁ ତମ ଋଣ କେବେ ସୁଝିବି ବୋଲି ଭାବିନଥିଲି ହଉ ହଉ କୌଣସି ଅସୁବିଧା ହେଲେ ବି ମୁଁ କଣ ଗାଡ଼ି ଦରକାର ବୋଲେ ବି କହିପାରିବି ଧନ୍ୟବାଦ ରହୁଛି ବାଏ